ହଁ କୁହନ୍ତୁ କଣ ହୋଇଛି

ହଁ ହଁ କେତେ ନେବେ କଣ କୁହନ୍ତୁ ଖାଲି ମଟନ୍ ନେବେ ଆଉ ଚିକେନ୍ ହଁ ହଁ ନେବେ ନାଁ ହଉ ଆଉ ମୁଁ ଦେଇଦେବି ଆପଣ ପଚାଶ କେଜି ନେବେନା ନାଇଁ ଆମର ତ ଏଠି ଫ୍ରେସ୍ ମିଳେ ଆପଣ ଆପଣ କୁହନ୍ତୁ କିଲୋ ତ ଆପଣ ଜାଣିଛନ୍ତି ସାତଶହ ଆଠଶହ ଲେଖେ କୁହନ୍ତୁ ଆପଣ କେତେ କଣ ନେବେ ଅ ହଁ କମ୍ ହେବ ଆପଣଙ୍କ ପାଇଁ ଯାହା ହେଲେ ତଥାପି ଆପଣ ଆପଣ ଟିକେ ହିସାବ କରନ୍ତୁ ତା ଆପଣ କେତେ ନେବେ ପଚାଶ କିଲୋ ଆମର କେଜି ଏତେ ସାତଶହ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆକଚୋଲି କେଜି ହେଉଛି ସାତଶ ପଚାଶ ଆମେ ଆପଣ ବାହାଘର ନେବେ ବୋଲି ଆମେ ପଚାଶ ମାଇନସ୍ କରିଦେଉଛୁ ସାତଶହ ଆପଣ କେମିତି ଜାଣିଲେ ନାଇଁ ନାଇଁ ଆପଣ ମୁଁ ତ ଆପଣଙ୍କୁ ଫିକ୍ସ ରେଟ୍ କହିଲି ଆପଣ ଭାବନ୍ତୁ ମଟନ୍ ଆଜିକାଲି କେଉଁଠି ମଟନ୍ ମିଳୁଛି କହିଲେ ମଟନ୍ ଫୁଣି ଆପଣଙ୍କୁ ପଚାଶ ଟଙ୍କା କାଟିଲି ନା ନାଇଁ ସାତଶ ପଚାଶରୁ ପଚାଶ କାଟିଲି ଆରେ ଆପଣ ଯେଉଁଠୁ ଗଲେ ବି ସେହି ଏକା ରେଟରେ ପାଇବେ ଆପଣଙ୍କୁ କୁହ ସାତଶ କୋଡ଼ିଏ ଲଗାଇବେ ମୁଁ ତ ସାତଶ ଲଗଉଛି ପଚାଶେ କାଟୁଛି ଠିକ୍ ଅଛି ହେଇ ମିଳିଯିବ ତାହେଲେ ଆଉ କେଉଁ ଗାଁଟା କହୁନାହାଁନ୍ତି ଆପଣଙ୍କ ଗାଁ ନା ହଁ ଫ୍ରେସ୍ ମିଳିବ ଆପଣଙ୍କର କେଉଁ ଗାଁଟା କହୁନାହାଁନ୍ତି କେଉଁ ଗାଁ ଅନ୍ତପୁର ତ ହଉ ମିଳିଯିବ ଆପଣଙ୍କୁ ଆଉ ହଁ ହଁ ମୋତେ ମୁଁ ଫୋନପେରେ ନେବିନି ଆପଣ ମୋତେ କ୍ୟାସ୍ ଦେଇଦେବେ ହଁ ହଁ ଆପଣଙ୍କୁ ମିଳିଯିବ ତାହେଲେ ହଉ ହଉ ଆପଣଙ୍କୁ କେତେଟା ଟାଇମ କେତେବେଳେ ଦରକାର ହଉ ହଉ ହଉ ତାହେଲେ ମିଳିଯିବ ଆଉ ହଉ ହଁ